ମୁଁ ଇବୁକ୍ ଅର୍ଡ଼ର୍ କରିଥିଲି ସେଥିରେ ବହୁତ ଭଲ ଭଲ ଶିକ୍ଷା ଅଛି ଛୋଟ ପିଲାମାନେ ତାକୁ ପଢ଼ି ଶିକ୍ଷିତ ହୋଇପାରିବେ ଏବଂ ବହୁତ କିଛି ଜାଣିବାକୁ ପାଇବେ ଇବୁକ୍ସରେ ଛୋଟ ପିଲାମାନେ ଇବୁକ୍ସକୁ ପଢ଼ି ତାଙ୍କର ଜୀବନର ଲକ୍ଷ୍ୟ ସ୍ଥିର କରିପାରିବେ ଏବଂ ନିଜର ବିକାଶ କରିବେ ନିଜ ବିକାଶ କରିବା ଶ ସହ କେମିତି ଆମ ଦେଶର ଆମ ରାଜ୍ୟର ବିକାଶ ହବ ସେ ବିଷୟରେ ମଧ୍ୟ ଭାବିପାରିବେ ଇବୁକ୍ସ ଏକ ବହୁତ ଭଲ ବହି ଯେଉଁଥିରେକି ଛୋଟ ପିଲାମାନଙ୍କୁ ବହୁତ କିଛି ଶିକ୍ଷା ମିଳିପାରୁଛି